ହଁ ଆମ ଆମ ଗାଁରେ ସାଧାରଣ ଖୋଲାରେ ମଳତ୍ୟାଗ କରିବାର ଥିଲା ଆଗରୁ ଥିଲା ମାନେ ଆମର ଜଙ୍ଗଲ ଏରିଆ ପଡ଼ିଆ ଫାଙ୍କା ପଡ଼ିଆ ଏସବୁରେ ସବୁ ଲୋକମାନେ ସବୁ ଯାଉଥିଲେ ଝାଡ଼ା ପାଇଁ ଆଉ ସେମିତି କିଛି ସୁବିଧା ନଥିଲା ଆମର ତା' ଦ୍ଵାରା ଲୋକମାନେ ଧର ଜଣେ ଫାଙ୍କାରେ ଜଣେ ସ୍ତ୍ରୀ ଲୋକ ବସିଲା ଧର ସେପଟେ ଗୋଟିଏ ପୁରୁଷ ପିଲା ଗଲା ତା'ଦ୍ଵାରା ମାନେ ଲୋକମାନଙ୍କୁ ବି ଖରାପ ସବୁ ଲାଜ ଲାଗୁଥିବ ଖରାପ ସବୁ ଲାଗେ ଏମିତି ଜଣେ ବସିଥିବ ଝାଡ଼ା ଗୋଟିଏ ପୁରୁଷ ଲୋକ ଗଲା ସାଙ୍ଗେସାଙ୍ଗେ ସେ ଛିଡ଼ା ହେଇଯିବ ପୁଣି ସେ ପୁରୁଷ ଲୋକ ପାର ହେଇଗଲା ସେ ସ୍ତ୍ରୀ ଲୋକ ପୁଣି ବସିବ ଏମିତି ବସୁଥିବ ଉଠୁଥିବ ତା'ପରେ ସାଧାରଣ ଚପଲ ବ୍ୟବହାର କରିକି ଯାଉନଥିଲେ ଏମିତି ଜୀବାଣୁ ତ ଜଣେ ଯାହାକୁ ଜ୍ଵର ହେଉଥିବ ସେ ଯାଇକି ଝାଡ଼ା ବସିବ ତା'ଦ୍ଵାରା ଯେଉଁ ଜୀବାଣୁ ଧର ଜଣଙ୍କୁ ଭାଇ ଡାଇରିଆ ହେଇଗଲା ଝାଡ଼ା ହେଲା ସିଏ ଯାଇକି ଝାଡ଼ା ଫେରିଲା ସେଇଠି ସେଇ ଯେଉଁ ଜୀବାଣୁ ସବୁ ଆଡ଼େ ବ୍ୟାପି ଗଲା ଆଉ ଜଣେ ଭଲ ଲୋକ ଯାଇକି ଝାଡ଼ା ଫେରିଲା ସିଏ ତାକୁ ବି ସେଇ ଜୀବାଣୁ ହେଲା ତାକୁ ବି ଡାଇରିଆ ହେଲା ସେମିତିକା ସବୁ ଜୀବାଣୁ ବ୍ୟାପିକି ଲୋକ ପ୍ରାୟ ଗାଁରେ ଅଧେରୁ ବେଶୀ ଲୋକ ସବୁ ଅସୁସ୍ଥ ହେଇଯାଆନ୍ତି ତ ଏମିତି ରାତିରେ ବି ଧର ଜଣେ ବାଏ ଚାନ୍ସ୍ ଧର ତୁମକୁ ଜଣକୁ ଝାଡ଼ା ମାଡ଼ିଲା ସେ ରାତିରେ ଯାଇକି ଝାଡ଼ା ବସିଲା ଇଏରେ ସବୁ ଗଛ ପତ୍ର ମଫସଲ୍ ଜାଗା କେ ବର୍ଷା ବର୍ଷା ଦିନ ହେଇଥିବ ଜଣେ ଯାଇକି ଝାଡ଼ା ବସିଲା ଆଉ ଜଣେ ଏମିତି ଆମ ଗାଁରେ ତା'ର ଜଣେ ରାତିରେ ଗୋଟେ ବୟସ୍କ ଲୋକ ଯାଇକି ଝାଡ଼ା ବସିଲା ରାତିରେ ତାକୁ ସାପ କାମୁଡ଼ିଦେଲା ସାପ କାମୁଡ଼ିବା ଦ୍ଵାରା ତାକୁ ନେଇକି ହସ୍ପିଟାଲ୍ ଗଲେ ହସ୍ପିଟାଲ୍ରେ ଯାଇକି ରହିଲା ସିଏ ଏମିତିକା ସବୁ ଅସୁବିଧା ସବୁ ଅସୁବିଧା ଏମିତି ହେଉଛି ତା'ପରେ ଧର ଏଇ କଙ୍କଡ଼ା ବିଛା ବାହାରିଲା କି ଏଇଠି ସାପ ବାହାରିଲା ଏଇସବୁ କାମୁଡ଼ିବାର ଭୟ ରହିଛି ତେବେ ବର୍ତ୍ତମାନ ସେସବୁ ନାହିଁ ଆମର ଏବେ ସବୁ ପାଇଖାନା ସ୍ଵଚ୍ଛ ଭାରତ ଇଏରେ ଆମର ପାଇଖାନା ସବୁ ପାଇଯାଇଛନ୍ତି ପ୍ରତ୍ୟେକ ଲୋକ ତେଣୁ ସମସ୍ତଙ୍କୁ ପାଇଖାନା ମାନେ ଅନୁଭୂତ କରିକି କୁହାହେଉଛୁ ସମସ୍ତେ ପାଇଖାନା ବ୍ୟବହାର କରନ୍ତୁ ପାଇଖାନା ସଫା ରଖନ୍ତୁ ଲୋକଙ୍କ ସବୁ ଅସୁବିଧାର ସେମାନେ ବହୁତ ଲୋକଙ୍କର ସବୁ ସୁବିଧା ଅସୁବିଧାରୁ ରୋଗରୁ ରକ୍ଷା ପାଇବେ ସବୁ ଅସୁବିଧାରୁ ବି ରକ୍ଷା ପାଇବେ